ମୁଁ ସାଧାରଣତଃ ସବୁବେଳେ ବଡ଼ ବଡ଼ ବଗିଚା ବୁଲିଥାଏ ଯେଉଁଠିକି ଭଲ ଫୁଲ ଫଳ ଗଛ ସବୁ ରହିଥାଏ ଓ ମର୍ଣ୍ଣିଂୱାକ କରିବାପାଇଁ ପ୍ଲେସ୍ ଥାଏ ଜାଗା ଥାଏ ମୁଁ ସେଇ ଜାଗାକୁ ଭ୍ରମଣ କରିବାକୁ ଯାଏ ସେ ଦେଖୁ ଦେଖୁ ମୋର ଦିନେ ମନ ହେଲା ମୁଁ ଗୋଟେ ମୋ ବାଡ଼ିଘରେ ଏକ ବଗିଚା ପ୍ରସ୍ତୁତ କରିବି ସେଥିପାଇଁ ମୁଁ କ'ଣ କଲି ମୋର ଏକ ଗୁଣ୍ଠ ଜାଗାରେ ମୁଁ ହଳ କରି ତାକୁ ପାଚେରୀ କଲି ପାଚେରୀ କରି ତାକୁ ଭଲ ସଜାସଜି କରି ପାଚେରୀଟେ ଭଲ ରକମରେ ସଜାଇଲି ସଜାଇ ସାରିଲା ପରେ ସେଥିରେ ମୁଁ ଉଁ ବିଭିନ୍ନ ପ୍ରକାରର ଗଛ ଫୁଲଗଛ ଲାଇନ୍ ବାଏ ଲାଇନ୍ କରି ଲଗାଇଲି ତା ସହିତ ତା ଭିତରେ କିଛି କୃଟନ୍ ଗଛ ତାକୁ ବି ଲଗାଇଲି ଲଗାଇଲା ପରେ ମୋ ବଗିଚା ଏଇକ୍ଷୀଣି ବହୁତ ସୁନ୍ଦର ଦେଖାଯାଉଛି ମୋତେ ବି ବହୁତ ଖୁସି ଲାଗୁଛି ମୋର ଏଇଯେଉଁ ବଗିଚା ପ୍ରତ୍ୟେକ ଦିନ ଯେଉଁ ବଗିଚାରେ ବୁଲେ ବୁ ବୁଲିବାବେଳେ ଯେଉଁ ମୋତେ ବଗିଚାର ଆକର୍ଷଣଟା ମୋତେ ବହୁତ ଭଲ ଲାଗି ଥିଲା ଓ ମୋତେ ବିସ୍ମିତ କରିଥିଲା ଯେ ମାନେ ଏମିତି ଏକ ଜିନିଷ ମୋତେ ବନାଇବା ପାଇଁ ସେମିତି ସେଥିପାଇଁ ମୋର ବଗିଚା ବନାଇବା ପାଇଁ ମୋର ଇଚ୍ଛା ହେଲା ଯାହାଫଳରେ କି ମୁଁ ଏହି ବଗିଚାଟିକୁ ମୁଁ ବନାଇଲି